ସନ୍ତରଣ ଶିଖିବାରେ ମୁଁ ମୋର ସାନ ଭଉଣୀ ଓ ସାଙ୍ଗମାନଙ୍କୁ ସାହାଯ୍ୟ କରିଛି ମୁଁ ସନ୍ତରଣ ସମୟରେ ମୁଁ କେବେ ବୁଡ଼ିଯିବାର ପରିସ୍ଥିତି ଅନୁଭବ କରିନାହିଁ ମୁଁ ମୋର ସାନ ଭଉଣୀ ଆଉ ସାଙ୍ଗମାନଙ୍କୁ ସନ୍ତରଣ ଶିଖେଇଥାଏ ଏହି ସମୟରେ ମୋର ସାନ ଭଉଣୀ ସନ୍ତରଣ କରୁଥିବା ସମୟରେ ବୁଡ଼ିଯିବା ବୁଡ଼ିଯିବା ପରିସ୍ଥିତିକୁ ଯାଇ ପଳାଇଥିଲା ଓ ସେହି ସମୟରେ ମୁଁ ତାକୁ ସାହାଯ୍ୟ କରିଥିଲି ଓ ଉଦ୍ଧାର କରିଥିଲି